ଅତୀତରେ ଯାହା ଘଟି ଯାଇଛି ଏବଂ ଲିପିବଦ୍ଧ ଅଛି ତାହାକୁ ଆମେ ସାଧାରଣତଃ ଇତିହାସ ବୋଲି କହିଥାଉ ଏହି ଇତିହାସ ପଢ଼ିଲେ ଆମକୁ ବହୁତ ଗର୍ବ ଲାଗେ ଯେ ଆମ ପୂର୍ବ ପୁରୁଷମାନେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ଆମକୁ ସ୍ୱାଧୀନତା ଦେଇଥିଲେ ତ ଏହି ଇତିହାସ ଐତିହାସିକ ମୁହୂର୍ତ୍ତରୁ ଯେମିତି ଗାନ୍ଧିଜୀ ଦାଣ୍ଡି ଯାତ୍ରା କରିଥିଲେ ସେଇଟା ସମସ୍ତଙ୍କଠାରୁ ଅନ୍ୟତମ ଯିଏକି ଇଂରେଜମାନଙ୍କର ଆଇନକୁ ଅମାନ୍ୟ କରି ଦାଣ୍ଡିଠାରୁ ଇଞ୍ଚୁଡ଼ି ପର୍ଯ୍ୟନ୍ତ ଲୁଣ ମାରି ସେହି ସତ୍ୟାଗ୍ରହଟା କରିଥିଲେ ଏବଂ ମୋତେ ସେଇ ସ୍ୱାଧୀନତା ସଂଗ୍ରାମୀ ମାନଙ୍କରୁ କେତେ ଜଣଙ୍କୁ ବହୁତ ଭଲ ଲାଗେ ଯେମିତି କି ନେତାଜୀ ସୁବାସ ଚନ୍ଦ୍ର ବୋଷ ଗାନ୍ଧିଜୀ ରମାଦେବୀ ମାଳତୀ ଦେବୀ ଗୋପାଳ କୃଷ୍ଣ ବଲ୍ଲଭ ଏ ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ